ଶିକ୍ଷା ବିଭିନ୍ନ ସାଂସ୍କୃତିକ ପ୍ରଥାକୁ ବହୁ ଭାବରେ ପ୍ରଭାବିତ କରିଛି ଯେପରିକି ଅନ୍ଧବିଶ୍ୱାସ ମୁଖ୍ୟତଃ ଅନ୍ଧବିଶ୍ୱାସ ଏପରି ଏକ କୁପ୍ରଥା ଯାହା ଦ୍ୱାରା ଲୋକମାନଙ୍କୁ ବଳି ଦେବା ପାଇଁ ମଧ୍ୟ ଲୋକ ପଛଉନଥିଲେ ସେମାନଙ୍କର ବିଶ୍ଵାସ ଥିଲା ଯେ ଲୋକ ଧର ପିଲାଟିଏ ମୁଣ୍ଡରେ ଚେଙ୍କ ଦେଇଦେଲେ ଯେପରି ଅନ୍ଧବିଶ୍ଵାସ ଦୂରେଇ ଯାଉଥିଲା ସେମାନେ ଭାବୁଥିଲେ ଏହି ଅନ୍ଧବିଶ୍ୱାସ ଦ୍ୱାରା ଚେଙ୍କ ଦେଇଦେଲେ ପିଲାଟି ଭଲ ହୋଇଯିବ ତା'ର ରୋଗ ସୁସ୍ଥ ହୋଇଯିବ ଆଉ ଜାତି ପ୍ରଥା ଜାତି ପ୍ରଥା ବିଭିନ୍ନପ୍ରକାର ରହିଛି ଆଗରୁ ତ ବ୍ରାହ୍ମଣ କ୍ଷେତ୍ରୀୟ ବୈଶ୍ୟ ଶୂଦ୍ର ଆଦି ଚାରି ପ୍ରକାର ଜାତି ରହିଥିଲା ଏହିମାନଙ୍କ ମଧ୍ୟରେ ବ୍ରାହ୍ମଣମାନଙ୍କ ଶ୍ରେଷ୍ଠ ବୋଲି ବିବେଚନା କରାଯାଉଥିଲା ବ୍ରାହ୍ଣଣମାନଙ୍କୁ ଶ୍ରେଷ୍ଠ କହି ଶୂଦ୍ରମାନଙ୍କୁ ସବୁଠାରୁ ତଳେ ରଖାଯାଉଥିଲା ଚିତ୍ରମାନଙ୍କୁ ସମସ୍ତ ସେବା କାର୍ଯ୍ୟରେ ନିୟୋଜନ କରାଯାଉଥିଲା କିନ୍ତୁ ଶିକ୍ଷା ଦ୍ୱାରା ଏହା ବହୁ ଭାବରେ ଦୂରେଇ ଯାଇଛି ଏପରି ଏ ପ୍ରଥା ଆଉ ଦେଖିବାକୁ ମିଳୁନାହିଁ ଛୁଆଁ ଅଛୁଆଁ ପ୍ରଥା ଏହି ଛୁଆଁ ଅଛୁଆଁ ଆଗରୁ ଜାତି ପ୍ରଥା ବେଦକୁ ହିଁ ରହିଯାଇଛି ଛୁଆଁ ଅଛୁଆଁ ମାନେ ବ୍ରାହ୍ଣଣମାନେ ସେମାନେ କହୁଥିଲେ ଯେ ଶୂଦ୍ରମାନଙ୍କରେ ଛାଇ ମଧ୍ୟ ସେମାନଙ୍କ ଉପରେ ପଡ଼ିଗଲେ ସେମାନେ ଅଛୁଆଁ ହୋଇଯାଉଥିଲେ ଯାହାକି ପୁରା ଭୁଲ୍ ଥିଲା ଶିକ୍ଷା ଦ୍ୱାରା ଏହି ଛୁଆଁ ଅଛୁଆଁ ଭେଦଭାବ ଆଉ ଦେଖିବାକୁ ମିଳୁନାହିଁ ଶିକ୍ଷା ଅନ୍ଧବିଶ୍ଵାସ ଜାତି ପ୍ରଥା ଛୁଆଁ ଅଛୁଆଁ ବଳି ପ୍ରଥା ଆଦିକୁ ବିଭିନ୍ନପ୍ରକାରେ ଉଚ୍ଛେଦ କରିଦେଇଛି ଏହି ବଳି ପ୍ରଥା ଯେଉଁ ଆଗରୁ ପୁରୁଣା କାଳରେ ଧର ଛୋଟ ପିଲାଟିକୁ ବଳି ଦେଇଦେଲେ କ'ଣ ନା ମାଆଙ୍କ ଇଚ୍ଛା ପୂରଣ ହୋଇଯାଏ କିନ୍ତୁ ଏହା ଭୁଲ୍ ଥିଲା ଶିକ୍ଷା ଦ୍ୱାରା ଲୋକମାନେ ଶିକ୍ଷିତ ହେଲେ ଶିକ୍ଷିତ ହେବା ଦ୍ୱାରା ସେମାନେ ଅନ୍ଧବିଶ୍ୱାସ ଜାତି ପ୍ରଥା ଛୁଆଁ ଅଛୁଆଁ ବଳି ପ୍ରଥାକୁ ଉଚ୍ଛେଦ କରିଦେଲେ ଯାହା ଦ୍ୱାରା ଲୋକମାନେ ଆଗକୁ ବଢ଼ିପାରିଲେ ଓ ସେଥିପାଇଁ ଶିକ୍ଷା ବହୁ ଭାବରେ ସହାୟକ ହୋଇଥିଲା